କ୍ରୀଡ଼ା ବିଷୟରେ କହିବାକୁ ଗଲେ ଆମ ଗାଁରେ ମୁଁ ଗୋଟେ କ୍ରିକେଟ୍କୁ ନେଇକି ଗୋଟେ ମାନେ ଅର୍ଗାନାଇଜିଂ କରିଥିଲି ଯୋଉଥିରେ ତିରିଶ୍ଟା ପାର୍ଟି ମାନେ ଏଣ୍ଟ୍ରି କରିଥିଲେ ଆଉ ସେଟା ଗୋଟେ ମାସ ଧରିକିରି ଚାଲିଥିଲା ଆର୍ ଗୋଟେ ମାସ ଭିତ୍ରେ ବହୁତ୍ ବଢ଼ିଆ ହେଇଥିଲା ବହୁତ୍ ବଢ଼ିଆ ଇନିଂସ୍ଗୁଡ଼ାକ ଖେଳାହେଇଥିଲା ମୁଇଁ ନିଜେ କମେଣ୍ଟ୍ରି କରିଥିଲି ଆଉ ଆମର ଆସିଷ୍ଟାଣ୍ଟ୍ କମିସନର୍ ଅଫ୍ ସେଲ୍ ଟେକ୍ସ୍ ଡିପାର୍ଟ୍ମେଣ୍ଟ୍ ଯିଏ ତାଙ୍କୁ ମୁଇଁ ମୁଖ୍ୟ ଅତିଥି ହିସାବ୍ରେ ଇନ୍ଭାଇଟ୍ କରିଥିଲି ଆମ ଗାଁରେ ବହୁତ୍ ବଢ଼ିଆ ହେଇଥିଲା ଯୋଉ ଦିନ ଫାଇନାଲ୍ ଥିଲା ସେଇଦିନ ଆମର କାର୍ରେ ଯାଇକି ସେଇଠି ମାନେ ପିଚ୍ ରିପୋର୍ଟ୍ରୁ ନେଇକି ମାନେ ଲାଷ୍ଟ୍ ଏଣ୍ଡିଂ ମାନେ କୋଶ୍ଚିନ୍ ଆନ୍ସର୍ ପର୍ଯ୍ୟନ୍ତ ବହୁତ୍ ଜିନିଷ ବହୁତ୍ ସୁଚାରୁ ରୂପେ ହେଇଥିଲା ଆଉ ସେଥିରେ ମୁଖ୍ୟ ଭୂମିକାରେ ମୁଁ ଏକା ଥିଲି ଯେହେତୁ ମୁଁ ସେଥିରେ ଅର୍ଗୋନାଇଜିଂ କରିକି ନିଜେ ମୁଖ୍ୟ ମୁଖ୍ୟ ମାନେ କର୍ମକର୍ତ୍ତା ହିସାବରେ ସେ ଜାଗାରେ ମୁଁ ଯୋଗଦାନ୍ କରିଥିଲି